ମୁଁ ଫ୍ଲିପ୍କାର୍ଟ୍ ରୁ ଓପୋ ମୋବାଇଲ୍ ଆଣି କିଣିଥିଲି ଯାହାର ମୂଲ୍ୟ ଦଶହଜାର ଟଙ୍କା ଥିଲା ଓପୋ ମୋବାଇଲ୍ ଟିକୁ ମୁଁ ମାସେ ବ୍ୟବହାର କରିବା ପରେ ଜାଣିଲି କି ତାହାର ବେଟ୍ରି କ୍ୟାମେରା ଡ଼ିସ୍ପ୍ଲେ ଖରାପ୍ ହୋଇଯାଇଥିଲା ଯାହାଫଳରେ କି ମୋର ପଇସା ଦେବାର ମୂଲ୍ୟ ରହିଲା ନାହିଁ ସେଥିପାଇଁ ମୁଁ କହୁଛି ଯେ ଫ୍ଲିପ୍କାର୍ଟ୍ ରୁ କେହି କି କୌଣସି ଅନ୍ଲାଇନ୍ ଆପ୍ଲିକେସନ୍ ସପିଙ୍ଗ୍ କରିବା ଉଚିତ୍ ନୁହେଁ ଯାହାଫଳରେ କି ଆମେ ବହୁତ ଘାଟାରେ ପଡ଼ି ପାରିବା ସେଥିପାଇଁ କୌଣସି ସପିଙ୍ଗ୍ ଆପ୍କୁ ବିଶ୍ୱାସ କରିପାରିବା ନାହିଁ